ଆମେ ଇଲେକ୍ଟ୍ରି ଅଫିସକୁ ଯାଇ ସେଇଠି ଇଲେକ୍ଟ୍ରି ଅଫିସରଙ୍କ ସାଙ୍ଗରେ ପରାମର୍ଶ କରୁ ଆମେ କେମିତି ଚାଷ କରିବୁ ବୋଲି ସେହି ବିଷୟରେ କଥା ହେଉ ତା'ପରେ ଆମ ନାଁରେ ଗୋଟିଏ କଂଯ୍ୟୁମର ଆଇଡ଼ି ଖୋଲାହୁଏ ଖୋଲା ସରିବା ପରେ ସେଇମାନେ ଆମ ଘରକୁ ଆସି ଲାଇନ ଦିଅନ୍ତି ମିଟର ଲଗାନ୍ତି ଯେଉଁ ଟ୍ରାନ୍ସଫର୍ମରରେ ଅଧିକା ଲୋକ ଲୋଡ଼ିଙ୍ଗ ଲୋଡ ସେଡ଼ିଂ ଯୋଗୁଁ ଅଧିକା ଲାଇନ ନେଇଥାନ୍ତି ଅଧିକା ଲୋଡ଼ ସେଡ଼ିଂ ଯୋଗୁଁ ସବୁବେଳେ ଲାଇନ କଟିଥାଏ ଲାଇନ କଟିବା ଦ୍ୱାରା ସବୁବେଳେ ଆମେ ଅସୁବିଧାର ସମ୍ମୁଖୀନ ହୋଇଥାଉ ଯାହାଦ୍ୱାରା କି ଲାଇନ କଟିବା ଫଳରେ ଆମେ ଠିକରେ ପାଣି ମଡ଼ାଇ ପାରିନଥାଉ ଏହିଭଳି ସମସ୍ୟା ଦେଖାଯାଇଥାଏ